ପିଲାମାନେ ଛୋଟ ପାଖରୁ ଅଠର ବର୍ଷ ପର୍ଯ୍ୟନ୍ତ କିଛି କାମ କରିଥାନ୍ତିନି କାରଣ ସେମାନେ ସେତେବେଳେ ପାଠ ପଢ଼ିବା ସମୟ ଯଦି ସେମାନେ ପାଠ ପଢ଼ିକି ଅଠର ବର୍ଷ ପରେ କିଛି ବି ଚାକିରି କରିପାରିଲା ନାହିଁ ତ ତାଙ୍କୁ ଚାଷ କରିବା ପାଇଁ ପଡ଼ିଥାଏ ତ ଚାଷ କରିବା ପାଇଁ ସେମାନେ ତ ଶିଖିଥାନ୍ତିନି ତାଙ୍କର ବାପା ମାଆଙ୍କୁ ନେଇକି ଜମିକୁ ଯାଆନ୍ତି ଏ ଜମିରେ କିଏ ଟାଇମ୍ରେ କିଏ ସାର ଦିଅନ୍ତି କିମ୍ବା କେବେ ଧାନ ଲଗାନ୍ତି କିମ୍ବା ଧାନ ଟାଇମ୍ରେ ବାଛନ୍ତି କେ ଟାଇମ୍ରେ କାଟନ୍ତି ସେଗା ତ ସେମାନେ ଶିଖିଥାନ୍ତି ନା ଘରେ ବାବା ମା ଥାଆନ୍ତି ସେମାନେ କୁହନ୍ତି ଯେ ଏଇ ଟାଇମ୍ରେ ଏଇ ସାର ପକାଇବୁ ଏଇ ଟାଇମ୍ରେ ଧାନ ବିଣିଲେ ଧାନ ଗଛ ବାହାରିବ କିମ୍ବା ଧାନ ଭଲ ଫଳିବ ସେଇସବୁ ଶିଖାନ୍ତି ତ ପଶୁପାଳନ ଯଦି ପିଲାଟା ଚାକିରି ତ କରିପାରିଲା ନାହିଁ ସେ କ'ଣ କରିବ ସେ ପଶୁ କିମ୍ବା ଗୋରୁ କିମ୍ବା ଛେଳି କିମ୍ବା ଗାଈ ରଖିକି ହେଲେ ବି ସେ ପଇସା ରୋଜଗାର କରିବ ଆମର ଗାଈ ରଖିଲେ ସେ କ୍ଷୀର ହବ କ୍ଷୀର ଘରେ ବି ଖାଇପାରିବ କିମ୍ବା ବିକ୍ରି କରିକି ବି ସେ ଚଳିପାରିବ କିମ୍ବା ଛେଳି ରଖିଲେ ଛେଳି ଆମର ଛେଳି ରଖିଲେ ଛେଳି ଯଦି ବଢ଼ିବ ତା'ହେଲେ ଆମେ ବିକ୍ରି କରିବି ଘର ଚଳାଇ ପାରିବୁ ଯଦି ବି ସେ ସବୁ କିଛି ନ କରିପାରିଲୁ ତ ଦୋକାନ ହେଲେ ବି ଗୋଟେ କରିକି ଦୋକାନ କରିକି ଆମେ ଦୋକାନରେ ଧରାଯାଉ ଆମେ ପାନ ଦୋକାନ କରିଲେ କିମ୍ବା ଗ୍ରୋସରି ଦୋକାନ କରିଲେ ଆଳୁ ପିଆଜ କିମ୍ବା ଇତ୍ୟାଦି ରଖିକି ଆମେ ଦୋକାନଟାକୁ ଚଳାଇବା ଯଦି ଦୋକାନରେ ଆମର ପଇସା ରୋଜଗାର ହେଲା ତ ଆମେ ଆମର ପରିବାର ଭଲ ଭାବରେ ଚଳିପାରିବୁ ଯେ କାଠ କାମ ଏ କାଠ କାମ କରିଲେ ବି ଯେଉଁ ପଲଙ୍କ ଡ୍ରେସିଂ ଟେବୁଲ ଆଲନା ଇତ୍ୟାଦି ଆମେ ବନାଇକି ଲୋକମାନଙ୍କୁ ବିକ୍ରି କରୁ ତ ସିଜିନ୍ ହିସାବରେ ସେଗାରେ ବି ବହୁତ ଲାଭ ହୁଏ କାରଣ ସେ ପଲଙ୍କ ବାହାଘର ସିଜିନ୍ରେ ଲୋକମାନେ ବହୁତ ଅର୍ଡ଼ର ଦିଅନ୍ତି କିମ୍ବା ଏବେ ତ ଘରେ ସବୁ ଆମର କବାଟ ଲାଗୁଛୁ ଝରକା ଲାଗୁଛୁ ଇତ୍ୟାଦି ଜିନିଷ ଲାଗୁଛୁ କାଠର ତ ସେଗା ବି ତିଆରି କରି ଆମେ ଦେଇପାରିବୁ ସେଗାରେ ବି ଭଲ ପଇସା ରୋଜଗାର ହେବ ତ ସେଗା ବି ତିଆରି କରିକି ଆମେ ଆମର ପରିବାର ଭଲ ଭାବରେ ଚଳାଇ ପାରିବୁ ଧରିକି ସେଠାରେ ବି ନହେଇପାରିଲା ତ ଆମେ ମାଛ ଏ ଗଡ଼ିଆରେ ମାଛ ଛାଡ଼ିକି ବି ପରିବାର ଚଳାଇ ପାରିବୁ ଗଡ଼ିଆରେ ପାଣି ଅଛି ପାଣି ବି ଯଦି ନଥାଏ ଗୋଟେ କରିକି ଆମେ ପାଣି ଦେଇକି ଗଡ଼ିଆରେ ମାଛ ବି ଭଲ ଭାବରେ ଚାଷ କରି ବିକ୍ରି ବି କରି ପରିବାର ଭଲ ଭାବ ଭାବରେ ଚଳେଇ ପାରିବା ପରିବାରକୁ ଚଳାଇବା ପାଇଁ ଆମକୁ କଷ୍ଟ କରିବାକୁ ପଡ଼ିବ ନାହିଁ କାରଣ ଆମେ ଏଇସବୁ ଯଦି ଜିନିଷ କରିଥାଉ ଦୋକାନ ପଶୁ ଗୋରୁ ଛେଳି ମାଛ ଗଡ଼ିଆରେ ଚାଷ କରିବା କିମ୍ବା ମାଟି ମାଟିରେ ଜିନିଷ ଆମେ ଇଟାଭାଟି କରିଥିଲେ ବି ଯଦି ସେଇଠି ଭଲ ଭାବରେ ସେ ଜିନିଷଟାକୁ ଆମେ କରିପାରିବା ତା'ହେଲେ ସେ ସେଇଟା ବି ଇଟାକୁ ନେଇକି ବିକ୍ରି କରିକି ଆମେ ଆମ ପରିବାର ଚଳାଇ ପାରିବୁ ଏବେ ତ ସବୁ ଟାଇଲ ଘର ଟାଇଲ୍ ଘର ବି ହଉଛୁ ଇଟାରେ ଆମର ପକ୍କା ଘର ବି ହଉଛୁ ସେ ଇଟାକୁ ନେଇକି ସମସ୍ତେ ନେଇକି ସେ ଘର ତିଆରି କରନ୍ତି ତ ଏବେ ସହର କିମ୍ବା ଗ୍ରାମରେ ବେଶୀ ଇଟା ଇଟା ଘର ହିଁ ତିଆରି ହଉଛୁ ସେ ଇଟା ଘରକୁ ନେଇକି ଲୋକମାନେ ଇଟାକୁ ନେଇକି ସେ ଘର ତିଆରି କରିଥାନ୍ତି